ମୁଁ ମୋ ଚରିତ୍ରକୁ ଏକ ଶୃଙ୍ଖଳିତ ଶୁ ଶିକ୍ଷିତ ଏବଂ ସାମାଜିକ ଏବଂ ଲୋକମାନଙ୍କ ମଧ୍ୟରେ ଯେଉଁ ମିଳିମିଶି ରହିକି ଯେଉଁ ଜ୍ଞାନର ଆହରଣ କରିବା ତ ସେହିଭଳି ଭାବରେ ମୁଁ ମୋ ଚରିତ୍ରକୁ ବିକଶିତ କରିଥାଏ ତ ଏଠିରେ କିଛି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ନାହିଁ ଯେଉଁ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଦ୍ଵାରା ମୁଁ ମୋର ଚରିତ୍ରକୁ ବିକଶିତ କରିପାରିବି ତ ପ୍ରକ୍ରିୟା ଗୁଡ଼ିକ ତ ବହୁତ କିଛି ରହିଛି ଯେଉଁ ପ୍ରକ୍ରିୟା ମୁଁ ମୋର ପରିପାର୍ଶ୍ଵରୁ ମୋର ଚତୁଃପାର୍ଶ୍ଵ ଘର ଏବଂ ସାଙ୍ଗସାଥି ଏବଂ ମୋର ବିଦ୍ୟାଳୟରୁ ଶିଖିଅଛି ଯାହା ଏକ ସାମୁହିକ ଭାବରେ ମୋତେ ବିକଶିତ କରିବାରେ ସୃଷ୍ଟି କରିଛି